ଜିଲ୍ଲାରେ ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ୱ ଦୃଷ୍ଟିରୁ ଜିଲ୍ଲାରେ ଯୁବକ ମାନଙ୍କ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଏବଂ ସୁଯୋଗ ଗୁଡ଼ିକ ହେଲା ଯୁବ ବିକାଶ ଦକ୍ଷତା ତାଲିମ ନିର୍ମାଣ ଉଦ୍ୟାେଗୀ ଇତ ଦେଖିବାକୁ ଗଲେ ଆଜିର ଏଇ ସମୟରେ ଜିଲ୍ଲା ମାନଙ୍କରେ ଯେଉଁ ଦକ୍ଷତା ସେଣ୍ଟ୍ରି ଗୁଡ଼ାକ ଖୋଲା ହେଇଅଛି ତାହା ଫଳରେ ଅନେକ ଯୁବା ଯୁବତୀମାନେ ଏହା ହାରକୁ ବ୍ୟବହାର କରି ସେଠାରେ ଯାଇଁ ଶିଖିକି ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ସେମାନେ ତାଲିମପ୍ରାପ୍ତ ହୋଇ ଦୁଇମାସ ଛଅମାସର କୋର୍ସ କରି ବା ବର୍ଷଟିର କୋର୍ସ କରି ଗୋଟେ ସ୍କିଲ ଦକ୍ଷତା ଶିଖି ସେମାନେ ପ୍ଲେସମେଣ୍ଟ ମାଧ୍ୟମରେ ଅନ୍ୟ ରାଜ୍ୟକୁ ଯାଇ କମ୍ପାନୀରେ ଜଏନ କରି ନିଜର ପରିବାରକୁ ସାହାଯ୍ୟ କରିବା ସଙ୍ଗେସଙ୍ଗେ ନିଜର ପରିବାରକୁ ମଧ୍ୟ ଟଙ୍କା ପଠାଇଥାନ୍ତି ନିଜେ ମଧ୍ୟ ଉପକୃତ ହୋଇଥାନ୍ତି ଏହା ହଉଛି ଆଜିର ଜିଲ୍ଲାରେ ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ୱ ଦୃଷ୍ଟିରୁ ଯୁବକ ମାନଙ୍କର ସମ୍ମୁଖୀନ ହଉଥିବା ମୁଖ୍ୟ ଆହ୍ୱାନ ଗୁଡ଼ିକ